ଶିକ୍ଷିତ ହେବା ଜୀବନରେ ବହୁତ ସାହାଯ୍ୟ କରେ ଆଉ ଅଶିକ୍ଷିତ ଲୋକମାନଙ୍କୁ ମଧ୍ୟ ବହୁତ ଜିନିଷରୁ ବଞ୍ଚିତ ହେବାକୁ ପଡ଼ିଥାଏ ଏହିଟା ସତ କଥା କାରଣ ଆମେ ନିଜେ ଜାଣିଛେ ବୋଲି ଆଜି ବ୍ୟାଙ୍କ କାମ ହେଉ ଆଜି କା ଘରବାଡ଼ି କାଗଜପତ୍ର କାମ ହେଉ କିମ୍ବା ଆମେ କେଉଁ ଦେଶ ବିଦେଶକୁ ଯିବା ହେଉ ଆଉ ଆମର କମ୍ପୁଟରରେ ଅନ୍ଲାଇନ୍ରେ ପରୀକ୍ଷା ହେଲା ପିଲାମାନଙ୍କର ପାଠପଢ଼ା ହେଲା ଆମର ଆଜିକାଲି ଦୁନିଆରେ କଣ ହେଉଛି ଆମେ ସେଗୁଡ଼ା ସବୁ ପଢ଼ିକି ଅନ୍ଲାଇନ୍ ମାଧ୍ୟମରେ ହେଉ ଆମେ ସେଗୁଡ଼ା ସବୁ ପାଠ ପଢ଼ିଛୁ ବୋଲି ପଢ଼ିକି ଜାଣି ପାରୁଛୁ ଏବଂ ବୁଝି ପାରୁଛୁ ଯେଉଁମାନେ ପାଠ ପଢ଼ିନାହାନ୍ତି ସେମାନେ ଯେଉଁଠିକି ଗଲେ ଅନ୍ୟମାନଙ୍କ ସାହାରା ନିଅନ୍ତି ସିଏ ପାଞ୍ଚହଜାର ହେଲାବେଳକୁ ଯଦି ବ୍ୟାଙ୍କ ଯାଇକି ଉଠାଇବାକୁ ଚାହୁଁଥିବେ କେଉଁ ଲୋକ ସେଠି ଦଶହଜାର ଲେଖିକି ତାକୁ ଉଠାଇକି ତା ମିଛରେ ତା ପଇସା ଗଣିକି ପଇସାକୁ ନେଇ ଗଲାଣି ସିଏ ନ ଜାଣି ପାରିବାକୁ ତାଙ୍କ ନମ୍ବରକୁ ଆଜିକାଲି ଯେଉଁ ଓଟିପି ଯାଉଛି ଯଦି ସେମାନେ ମାଗୁଛନ୍ତି ସିଏ ପାଠ ସାଠ ପଢ଼ି ନାହାନ୍ତି ତେବେ ସିଏ ଜାଣି ନାହାନ୍ତି ସେ ଓଟିପି ଫୋଟିପି ଦେଇଦେଇ ଦେଉଛନ୍ତି କାହାକୁ କିଏ କାଗଜପତ୍ର ଦେଖାଇବାକୁ ଦେଲା ବେଳକୁ ସେ ଠକିଠାକିକି ସବୁ ନେଇଯାଉଛି ଏହି ଭଳିଆ ବହୁତ ସମସ୍ୟାର ହେବ ସମ୍ମୁଖୀନ ହେବାକୁ ପଡ଼ୁଛି